ନୟାଗଡ଼ ଜିଲ୍ଲା ଅଧିକାଂଶ ଜାଗା ଆଦିବାସୀ ଅଧୁଷିତ ଅଞ୍ଚଳ ସେ ଜାଗାରେ ନେଟୱାର୍କ ରାସ୍ତା ପାନୀୟଜଳ ଉପଲବ୍ଧ ନଥାଏ ସରକାର ଅନେକ ପଦକ୍ଷେପ ହାତକୁ ନେଲେ ମଧ୍ୟ କୌଣସି କାର୍ଯ୍ୟ ସମ୍ପାଦନ ହୋଇ ପାରୁନଥାଏ କାରଣ ସେସବୁ ଲୋକ ଜଙ୍ଗଲ ଭିତରେ ରହିଥାନ୍ତି ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକ ତାଙ୍କ ପାଖରେ ପହଞ୍ଚି ପାରିନାହିଁ